ହ୍ୟାଲୋ ହଁ ମ୍ୟାମ୍ କୁହନ୍ତୁ ନମସ୍କାର ନାହିଁ ନାହିଁ ମୁଁ ଟିନା ମ୍ୟାମ୍ କହୁଛି ମୁଁ ଥରେ ଆସିଛି କିନ୍ତୁ ଏଇ ରବିବାରଠୁ ଦୁଇ ଥର ଯିବି ଆମେ କ'ଣ ଯେ ଆମେ ଆପଣ ସିଏ ଆପାର୍ଟମେଣ୍ଟ ନେବେନା ଆପଣ ଯାଇକି ଟିକିଏ ଆପାର୍ଟମେଣ୍ଟ ନେବେ ମୁଁ ଯେଉଁଦିନ ଯାଉଥିବି ଆପଣ ହେଠି ବୁଝିଦେବେ ମୁଁ କେବେ ଯିବି ଗୋଡ଼ ହାତ କୁଣ୍ଡେଇ ଆପଣ ହେଉଥିବେ ଏମିତି କ'ଣ ଆଲର୍ଜିକ୍ ଅଛି ନା କ'ଣ ପାଇଁ ଖାଲି କୁଣ୍ଡେଇ ହେଉଛି ତାଙ୍କ ବ୍ଲଡ଼୍ ଟେଷ୍ଟଟା କଲେ ଜଣାପଡ଼ିବ କ'ଣ ଯଦି କେଉଁ ଖାଇବା ଜିନିଷରେ ଇନ୍ଫେକ୍ସନ୍ ଥିବ ଆପଣ ସେଇଟା ଖାଉଥିବେ ଯଦି ସେଇଥିପାଇଁ କୁଣ୍ଡାଇ ହେଉଥିବ ପାଇବାପାଇଁ ନା ସେଇଥିପାଇଁ କାରଣ ଜାଣିଚ କୁଣ୍ଡାଇ ହୁଏ ଦେହ ହାତ ଆପଣ ଆସିକି ବ୍ଲଡ଼୍ ଟେଷ୍ଟ କରିଦିଅନ୍ତୁ ମୁଁ ଯିବି ଗୁରୁବାର ଦିନ ମୋର ସବୁବେଳେ ରହୁଛି ଯଦି ଠିକ୍ ସେ ଆପଣ ବ୍ଲଡ଼୍ ଟେଷ୍ଟ କରିଦେବେ କରିଦେଲେ ସେଇ ଜଣାପଡ଼ିବ ମୁଁ ପନ୍ଦର ଦିନରୁ ତ କୁଣ୍ଡାଇ ହେଉଛି ଆଉ ହୁଁ ବ୍ଲଡ଼୍ ଟେଷ୍ଟ କରି ଦେଇଛି ଆସିବ ଭାରି ମୁଁ ଆମେ ତ ଯିବୁ ଦଶଟା ବେଳେ ସେ ବ୍ଲଡ଼୍ ଟେଷ୍ଟ ସରିଥିବ ମୁଁ ରିପୋର୍ଟ୍ଟା ଦେଖିକି କ'ଣ ପାଇଁ କୁଣ୍ଡାଇ ହେଇଛି ଆପଣ ସେ ଅନୁସାରେ ମେଡ଼ିସିନ୍ ଖାଇବେ ଲଗାଇବେ ପ୍ରାୟ ସବୁ ଔଷଧ ଦେଇଛି ତ ଆଉ ଆଉ କ'ଣ କିଛି ପ୍ରୋବ୍ଲେମ୍ ଥିଲାକି ହଉ ତା'ହେଲେ ଆପଣ ଆସନ୍ତୁ ଏଇ ଗୁରୁବାର ଦିନ ଗୁରୁବାର ମୁଁ ଏଇଠୁ ଯିବି ଆପଣ ଦେଖାଇଦେବେ ଆଉ ହଉ ତା'ହେଲେ ମୁଁ ରଖୁଛି